ମୋର ସେୟାର ମାର୍କେଟ ବିଷୟରେ କମ ଧାରଣା ଅଛି ମୁଁ ସେୟାର ମାର୍କେଟ ଏଲଆଇସିରେ ଟଙ୍କା ବିନିଯୋଗ କରିଥିଲି ଏହା ବଢ଼ିପାରେ କିମ୍ବା କମିପାରେ ଏହି ସମୟରେ ବଢ଼ିବା ବା କମିବା ଦେଖି ଟଙ୍କାଟିକୁ ଉଠେଇଦେବା ଭଲ ଯଦିଓ ସେୟାର ମାର୍କେଟ ଉପରେ ଠିକ ଭାବରେ ତାଲିମ ନଦେଇ ଟଙ୍କା ଖର୍ଚ୍ଚ କରିବା ଅବା ବିନିଯୋଗ କରିବା ତାହେଲେ ବହୁତ କଷ୍ଟ ଅସୁବିଧା ହିଁ ବି ଭୋଗ କରିବାକୁ ପଡ଼ିବ ଯଦି ଠିକ ଭାବରେ ଆମେ ତାଲିମ ନେଇ ଟଙ୍କାଟିକୁ ସେୟାର ମାର୍କେଟରେ ଲଗାଇବା ତାହେଲେ ଆମ୍ଭକୁ ଅସୁବିଧା ଭୋଗ କରିବାକୁ ପଡ଼ିବ ନାହିଁ